ଆମ ଓଡ଼ିଶାର ଲୋକମାନେ ସେମାନଙ୍କର ଅବକାଶ ସମୟକୁ ବହୁତ ଆନନ୍ଦରେ କଟେଇଥାନ୍ତି ଯେମିତି ଖଟି ସେମାନେ ଖଟି ମଧ୍ୟରେ ସମସ୍ତେ ଏକତ୍ରିତ ହୋଇଥାନ୍ତି ଏବଂ ସେଠାରେ ନାନା ପ୍ରକାର ମଉଜ ମସ୍ତି କରିଥାନ୍ତି ସେଠାରେ ବିଭିନ୍ନ ପ୍ରକାର କଥା ଇତ୍ୟାଦି ପଡ଼ିଥାଏ ସେଠାରେ ସେମାନେ ବହୁତ କୌତୁକିଆ କଥା କହିଥାନ୍ତି ଏବଂ ନିଜ ନିଜ ମଧ୍ୟରେ ବହୁତ ହସଖୁସିରେ କରିଥାନ୍ତି ସେମିତି ଗୀତ ସେମାନେ ଗୀତ ଗାଇବାକୁ ବେଶୀ ପସନ୍ଦ କରନ୍ତି ଅବକାଶ ସମୟ ସେମାନେ ନିଜ ନିଜ ଭିତରେ ଗୀତ ପ୍ରତିଯୋଗିତା ମଧ୍ୟ କରିଥାନ୍ତି ଏବଂ ବିଭିନ୍ନ ପ୍ରକାର ଖେଳ ମଧ୍ୟ ସେମାନେ ଖେଳିଥାନ୍ତି ଯେମିତି ତାସ ଖେଳିବା ପଶା ଖେଳିବା ଲୁଡ଼ୁ ଖେଳିବା ଇତ୍ୟାଦି ଖେଳ ସେମାନେ ଖେଳିଥାନ୍ତି ଏବଂ ବିଭିନ୍ନ ପ୍ରକାର ଗପସପ ମଧ୍ୟ କରିଥାନ୍ତି ଯେମତି ସବୁ ରାଜ୍ୟ ଦେଶ ଇତ୍ୟାଦିର ଖବର ମଧ୍ୟ ସେଠାରେ ଏକା ସାଙ୍ଗରେ ପଡ଼ିଥାଏ ଏବଂ ସେଥିରେ ସମସ୍ତେ କିଛି କଥା ଶିଖିଥାନ୍ତି ଏବଂ ଆଉ କି କିଛି ଜଣ ମଜା କରିଥାନ୍ତି ସେହିପରି ଭାବରେ ସେ ଆମ ଓଡ଼ିଶାର ଲୋକମାନେ ଅବକାଶ ସମୟକୁ ଅତିବାହିତ କରନ୍ତି